ମୁଁ ଗୋଟେ ଲେନୋଭୋ ମୋବାଇଲ ଆଣିଛି ଛଅ ସାତବର୍ଷ ହୋଇଗଲାଣି ତାର ପ୍ରାଇସ୍ ଛଅ ସାତବର୍ଷ ତଳେ ପାଞ୍ଚହଜାର ଟଙ୍କା ତାର ପ୍ରାଇସ୍ଟା ହୋଇଥିଲା ବର୍ତ୍ତମାନ ବି ତାର ବ୍ୟାଟେରୀ ଭଲ ଅଛି ତାର୍ ଇଅର୍ଫୋନ୍ ବି ଭଲ ଅଛି ତାର ପିକ୍ଚର୍ କ୍ଵାଲିଟି ବି ଭଲ ରହୁଛି ତାର ସବୁ ଭଲ ରହୁଛି ଅନଲାଇନ୍ କ୍ଲାସ୍ ବି ପୁଅର ବହୁତ ଭଲ ଚାଲିଛି ବ୍ୟାଟେରୀ ତାର ବହୁତ ଲଙ୍ଗ୍ ଲାଷ୍ଟିଙ୍ଗ୍ ହେଉଛି ତାର ପ୍ରାଇସ୍ ଅନୁଯାୟୀ ବହୁତ ବର୍ଷ ବି ଛଅ ସାତବର୍ଷ ଗଲାଣି ଭଲ ଲେନୋଭୋ